ଓଡ଼ିଶାରେ ସାଧାରଣତଃ ଫସଲ ଭାବେ ଗହମ ମକା କପା ଇତ୍ୟାଦି ଆଖୁ ଇତ୍ୟାଦି ଚାଷ କରାଯାଇଥାଏ ଏବଂ ପଶୁ ସମ୍ପଦ ଭାବରେ କୁକୁଡ଼ା ଗାଈ ଛେଳି ମେଣ୍ଢା ଇତ୍ୟାଦି ଇତ୍ୟାଦି ରହିଥାନ୍ତି କୋଚା କପା ପୁରା ଏବଂ ଦୁଗ୍ଧ ମଧ୍ୟ ଓଡ଼ିଶାରେ ଏବଂ ଦୁଗ୍ଧ ମଧ୍ୟ ଗାଈଠାରୁ ମିଳିଥାଏ ଦୁଗ୍ଧ ଚାଷ ମଧ୍ୟ ହୋଇଥାଏ ଓଡ଼ିଶାରେ ଏ ଏହିସବୁ ଜିନିଷ ଲୋକମାନେ ଚାଷ କରିଥାନ୍ତି ସେମାନଙ୍କୁ କିଣିବାକୁ ପଡ଼ି ନଥାଏ